ପୁରୀ ଜିଲ୍ଲାରେ ମୁଖ୍ୟତଃ ଅରୁଆ ଭାତ ଡାଲମା ଲୋକପ୍ରିୟ ଅଟେ ଏହାକୁ ଖାଇବା ଲାଗି କଦଳୀ ପତ୍ରରେ ଖାଇବାକୁ ବହୁତ ଶାନ୍ତିପୂର୍ଣ୍ଣ ଲାଗେ ମିଠା ଭାତ ଅରୁଆ ଭାତ ଯାହାକୁ ଆମେ କୁହାଯାଉ ଗରମ ପାଣି ଗୋଟେ ପାତ୍ରରେ ଗରମ ପାଣି ନିଆଯାଏ ଗରମ ପାଣି ଫୁଟିଗଲେ ସେଥିରେ କିଛି ଚାଉଳ ପକାଯାଏ ଚାଉଳ ହୋଇଗଲା ପରେ ସେଥିରେ କିଛି ଆମେ ଚିନି ମଧ୍ୟ ଫୁଟେଇଥାଉ ମିଠା ଭାତ ପ୍ରସ୍ତୁତ କରିବା ଲାଗି ଆଉ ଯାହାକି ଆମର ଡାଲମା ବୋଲି କୁହାଯାଇଛି ମୁଖ୍ୟତଃ ଗରମ ପାଣି ବସାଯାଏ ଗରମ ପାଣି ଯେତେବେଳେ ଫୁଟିଆସେ ସେଥିରେ ଆମର କିଛି ପରିବା ପକାଯାଏ ପରିବା ବୋଲି ଆମର କିଛି ଆଳୁ ନିଆଯାଏ ବାଇଗଣ ନିଆଯାଏ ଦେଶୀ ଆଳୁ ସାରୁ ଆମର ମୁଖ୍ୟତଃ ପରିବା ରହିଥାଏ ଦେଶୀ ଆଳୁ ସାରୁ ମଧ୍ୟ ପକାଯାଏ ସେଥିରେ କିଛି ବିନ୍ସ ପକେଇଲେ ଭଲ ଲାଗେ କୋବି ମଧ୍ୟ ପକାଯାଏ

ଭାତ ମିଠା ଭାତ ଡାଲମା ଆମର ବହୁତ ପ୍ରସିଦ୍ଧ ପୁରୀ ମନ୍ଦିରରେ ଆମେ ଯାହାକୁ କହୁ ଅବଢ଼ା ଅବଢ଼ା ଆମର ବହୁତ ମିଠା ଭାତ ଦ୍ୱାରା ଅବଢ଼ା ହୋଇଥାଏ

କିଛି ପାତ୍ରରେ ତାକୁ ସିଝାଯାଏ ଟମାଟୋଟା ପୁରା ସିଝି ଗଲାପରେ ସେଥିରେ କିଛି ଚିନି ହେଉ କିମ୍ବା

ମୁଖ୍ୟତଃ ସେ ଛେନାରେ ତିଆରି ହୋଇଥାଏ ରସଗୋଲାଟା ଛେନାକୁ ଚକଟି ଗୋଲଗୋଲ କରି ସେଥିରେ କିଛି ସିରା ପ୍ରସ୍ତୁତ କରି କିଛି ପାଣିରେ ଚିନି ପକେଇ ସିରା ପ୍ରସ୍ତୁତ କରି ରସଗୋଲାକୁ ଛାଣି ଆମେ ସିରାରେ ପକେଇ ନେଉ ଏବଂ ଝିଲି ମଧ୍ୟ ଛେନାକୁ ତିଆରି କରି ଝିଲି ପ୍ରସ୍ତୁତ ହେଇଥାଏ ଖାଇବାକୁ ବହୁତ ଉପ ଉପଭୋଗ ହୋଇଥାଏ